ମନୋଜ ମୋର ଯେଉଁ ଆଜି ଭୁବନେଶ୍ୱର ଯିବାର ଥିଲା ମୁଁ ଆଜି ଯିବି ନାହିଁ ତ କାଲିକି ଯିବି ମୋର ଯେଉଁ ଗାଡ଼ି ଆସିବାର ଥିଲା ସେ ଏତେ ପର୍ଯ୍ୟନ୍ତ ଆସିନି ହଁ ମୋର ଯେଉଁ ଡ୍ରାଇଭର ବି ସେ ଏତେ ପର୍ଯ୍ୟନ୍ତ ଆସିନାହିଁ ତ ମୁଁ ଆଜି ଯିବିନି ଆଉ କାଲିକି ଯିବି ଆଉ ମୋର ଭୁବନେଶ୍ୱରରେ ବି କିଛି କାମ ନଥିଲା ମୋର ଯାଜପୁରରେ କାମ ଥିଲା ତ ମୋ ଡ୍ରାଇଭର ବି ଏତେ ପର୍ଯ୍ୟନ୍ତ ଆସିନି ମୋ ଗାଡ଼ି ବି ଯେ ଆସିବାର ଥିଲା ଆସିନାହିଁ ତ ସେ କାମଟା ମୁଁ କାଲି ଯାଇକି କରିଦେବି ଆଉ ଡ୍ରାଇଭର ଆସିଲେ ଗାଡ଼ି ଆସିଲେ ମୁଁ କାଲି ଯାଇକି କରିଦେବି